ହ୍ୟାଲୋ ହଁ ମୋର ଆକ୍ଚୁଆଲି ଟିକିଏ ଡାଇବେଟିସ୍ ବାହାରିଯାଇଛି ତ ବହୁତ ମେଡ଼ିସିନ୍ ଖାଇଲିଣି ଆଉ ମେଡ଼ିସିନ୍ ଖାଇହେଉନି ମେଡ଼ିସିନ୍ ତ ମୁଁ ସେମିତି ଖାଉଛି ରେଗୁଲାର୍ କରୁଛି କିନ୍ତୁ ଆଉ କ'ଣ ହଁ ହଁ କ'ଣ କ'ଣ ଖାଇବି କ'ଣ ନାହିଁ ଆପଣ ଟିକିଏ ମୋତେ ସେଇ ଅନୁସାରେ କହିଲେ ମୁଁ ସେଇ ଅନୁସାରେ ଖାଇବା ପିଇବା କରିବି ଆଉ ନା ନା ମୁଁ ମିଠା ଖାଉନି ସେମିତି ବେଳେବେଳେ କେବେ କେମିତି ଗୋଟେ ଅଧା ଏମିତି ଖାଇଦେଉଛି ଆଉ ହଁ ହଁ ମାଣ୍ଡିଆ ଜାଣିଛି ଆଜ୍ଞା ଆଜ୍ଞା ମୁଁ ସକାଳୁ ଚାଲୁଛି ସନ୍ଧ୍ୟାବେଳେ ବି ଚାଲୁଛି କିନ୍ତୁ କ'ଣ କହିଲେ ଚାଲିଲାବେଳକୁ ମୋ ଦେହ ପୁରା ହାଲିଆ ହେଇଯାଉଛି ମୋର ବଳ ପାଉନି ବଳ ନ ପାଇଲା ବେଳକୁ ବଳ ନ ପାଇଲା ବେଳକୁ ମୋତେ ଖାଇବାକୁ ପଡ଼ୁଛି ମୁଁ ସେଥିପାଇଁ କିଛି ନଦେଖିକି ଖାଇ ଦେଉଛି କଣ୍ଟ୍ରୋଲ କରି ପାରୁନି ଆଉ କ'ଣ କରାଯିବ କୁହ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଧନ୍ୟବାଦ